ଭାରତରେ ଶିକ୍ଷା ବ୍ୟବସ୍ଥା କେମିତିକା ଭାରତରେ ଶିକ୍ଷା ବ୍ୟବସ୍ଥା ହେଉଛି ସୁଦୃଢ଼ ବର୍ତ୍ତମାନ ଭାରତ ସରକାର ସମସ୍ତ ସ୍କୁଲ୍କୁ ଏବଂ ପ୍ରାଇଭେଟ୍ ସ୍କୁଲ୍ ହଉ କିମ୍ବା ଗଭର୍ଣ୍ଣମେଣ୍ଟ୍ ସ୍କୁଲ୍ ହଉ ସମସ୍ତ ସ୍କୁଲ୍କୁ ସରକାର ସମାନ ଭାବରେ ଦେଖୁଛନ୍ତି ଏବଂ ତୁଳନା କରୁଛନ୍ତି ସବୁ ସ୍କୁଲ୍ ବର୍ତ୍ତମାନ ପିଲାମାନେ ପାଠ ପଢ଼ିବା ପାଇଁ ସ୍କୁଲ୍ ମାନଙ୍କରେ ସବୁ ସ୍କୁଲ୍ରେ ସୁବିଧା ରହିଛି ଏହା ଅନ୍ୟ ଦେଶ ସହ କିପରି ତୁଳନୀୟା ଅଷ୍ଟ୍ରେଲିଆ ଆମେରିକାରେ ଯେପରି ଭାବେ ସ୍କୁଲ୍ ରହିଛି ଭାରତରେ ମଧ୍ୟ ତା'ଠୁ ଉଚ୍ଚକୋଟୀର ସ୍କୁଲ୍ ରହିଛି ସ୍କୁଲ୍ରେ ବର୍ତ୍ତମାନ ଲାଇବ୍ରେରୀ ରହିଛି ସ୍କୁଲ୍ରେ ବର୍ତ୍ତମାନ ପରୀକ୍ଷା କେନ୍ଦ୍ର ରହିଛି ପ୍ରୋଜେକ୍ଟ୍ ଦ୍ୱାରା ପାଠ ପଢ଼ା ଯାଉଛି ଅଭିଜ୍ଞତା ଶିକ୍ଷକମାନେ ରହିଛନ୍ତି ଆମେ କେଉଁ ଜିନିଷର ଅଭାବ ଅନୁଭବ କରୁନୁ ସ୍କୁଲ୍ରେ ବର୍ତ୍ତମାନ ପିଲାମାନଙ୍କ ମଧ୍ୟରେ ଭେଦଭାବ କିଛି ରହୁନାହିଁ ସମସ୍ତେ ସମାନ ସ୍କୁଲ୍ ଡ୍ରେସ୍ କରାଯାଇଛି କିଏ ଧନୀ କିଏ ଗରିବ ସ୍କୁଲ୍ରେ କିଛି ରହିନାହିଁ ସମସ୍ତେ ସମାନ ଏବଂ ସ୍କୁଲ୍ରେ ଯୋଉଁଠି ପରିସ୍ରାଗାର ହେଉ ପାନୀୟ ଜଳ ହେଉ ଯିବା ଆସିବା ପାଇଁ ରାସ୍ତାଘାଟ ହେଉ ଏହାସବୁ ଉନ୍ନତି ହବା ଦରକାର ଓ ଉନ୍ନତମାନର ଶିକ୍ଷକ ଇଂଲିସ୍ ହିନ୍ଦୀ ଓଡ଼ିଆ ଏସବୁର ଉନ୍ନତିମାନ ଶିକ୍ଷକମାନ ଆବଶ୍ୟକତା ରହିଛି ଏବଂ ଏକ୍ସପେରିଏନ୍ସ୍ ବା ଏକ୍ସପେରିଏନ୍ସ୍ ଶିକ୍ଷକ ଦରକାର ଆବଶ୍ୟକତା ରହିଛି ଯାହାଦ୍ୱାରା ପିଲାମାନେ ଉନ୍ନତ ହେଇପାରିବେ ଏବଂ ଦେଶର ନାଁ ଆଗକୁ ବଢ଼ିପାରିବ ଭାରତ ଆଗକୁ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି କରିପାରିବ